ମୁଁ ମଧ୍ୟାହ୍ନ ଭୋଜନରେ ଡାଲି ମାଛ ଆଉ ଗୋଟେ ଭଜା ଏସବୁ ରାନ୍ଧିଥାଏ ଦିନେ ଡାଲି କଲେ କି ମାଛ କଲେ ତା ପର ଦିନ ଅନ୍ୟ କୌଣସି କରେ ତା ପର ଦିନ ହୁଏତ ମାଂସ କରିଥାଏ ଆଉ ରାତ୍ରି ଭୋଜନ ସାଦା ସବୁଦିନ କେଉଁ ଦିନ ରୁଟି ଡାଲି ଭଜା ହୋଇଥାଏ କେଉଁ ଦିନ ତରକାରୀ ଭାତ ହୋଇଥାଏ କିନ୍ତୁ ରାତିରେ ଆମେ ସାଦା ଖାଉ ଆଉ ମଧ୍ୟାହ୍ନ ଭୋଜନରେ ସପ୍ତାହରେ ପାଞ୍ଚ ଦିନ ଆଇଁଷ ଦୁଇ ଦିନ ସାଦା ସୋମବାର ଆଉ ଗୁରୁବାର